ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରଙ୍କର ଗଣମାଧ୍ୟମକୁ ଆମର ଚତୁର୍ଥ ସ୍ତମ୍ଭ ଏଥିପାଇଁ କୁହାଯାଇଛିି ଯେକି ଗଣମାଧ୍ୟମ ମାଧ୍ୟମରେ ଗଣ ସେମାନେ ସମସ୍ତଙ୍କର ମତାମତକୁ ନେଇ କାର୍ଯ୍ୟ କରିଥାନ୍ତି ଗଣମାଧ୍ୟମର ଓଡ଼ିଆ ଭାଷା ପ୍ରତି ବହୁତ ଇଏ ରହିଛି ଯିଏକି ଭାଷା ସାହିତ୍ୟର ଉନ୍ନତିକରଣ ପାଇଁକା ଗଣମାଧ୍ୟମ ବିଭିନ୍ନ କାର୍ଯ୍ୟକ୍ରମ କରି ଆସିଛନ୍ତି ବିଭିନ୍ନ ସ୍କୁଲ୍ କଲେଜ୍ ମାଧ୍ୟମରେ ପ୍ରବନ୍ଧ ପ୍ରତିଯୋଗିତା କବିତା ପ୍ରତିଯୋଗିତା ବକ୍ତୃତା ପ୍ରତିଯୋଗିତା ଏଇ ମାଧ୍ୟମରେ ବି ସେମାନେ ଓଡ଼ିଆ ଭାଷା ସାହିତ୍ୟର ସେମାନେ ଇଏ କରୁଛନ୍ତି ଉନ୍ନତି କରୁଛନ୍ତି